ଦଶରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା ହେଲା ଚାରି ଶହ ପାଞ୍ଚ ଦୁଇ ହଜାର ଛବିଶି ଅଠର ଶହ କୋଡ଼ିଏ ଦୁଇ ଲକ୍ଷ ପଚିଶି ହଜାର ତିନି ଲକ୍ଷ ସତେଇଶି ହଜାର